ମୋତେ ସରକାରୀ ଓ ବେସରକାରି ଡାକ୍ତରଖାନା ମଧ୍ୟରୁ ମୁଁ ସରକାରୀ ଡାକ୍ତରଖାନା ଯିବାକୁ ଭଲ ଲାଗେ କାରଣ ମାଗଣା ଔଷଧ ଓ ଚିକିତ୍ସା ମାଗଣା ଆମ୍ବୁଲାନ୍ସ ସେବା ଘର ନେବା ଠାରୁ ଧରି ଘରୁ ପହଞ୍ଚାଇବା ପର୍ଯ୍ୟନ୍ତ ମାଗଣା ସେବା ସବୁ ଯୋଗାଇ ଦିଆଯାଇଥାଏ ସେଥିପାଇଁ ସରକାରୀ ମେଡ଼ିକାଲକୁ ଆମେ ଯାଇଥାଉ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ବୀମା କାର୍ଡ଼ ଓ ଯୋଜନା ମଧ୍ୟ କରିଛନ୍ତି ସେମିତି ଯେମିତିକି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଏବଂ ଆମ୍ବୁଲାନ୍ସ ସେବା ଏବଂ ଇତ୍ୟାଦି ସବୁ କାର୍ଡ଼ରେ ଆମେ ମାଗଣା ବିଭିନ୍ନ ବେସରକାରୀ କାର୍ଡ଼ରେ ଆମେ ସେଗୁଡ଼ିକ ମଧ୍ୟ ଚିକିତ୍ସା ହୋଇପାରିଥାଉ ଏବେ ସବୁ ସୁବିଧା ସରକାରୀ ଡାକ୍ତରଖାନାରେ ହୋଇଗଲାଣି ସେଥିପାଇଁ ଆମେ ସେଠାକୁ ଯିବାକୁ ଭଲପାଉ